ଘୋଡ଼ା ଚୟନ କରିବା ସମୟରେ କେତେକ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବାକୁ ହେବ ଆମେ ଯେତେବେଳେ କୌଣସି ଘୋଡ଼ା କିଣୁଛେ ବା କ କାହାଠୁ ଆଣୁଛେ ଆଣିଲା ବେଳେ ଆମକୁ ଗୋଟେ କଥା ଧ୍ୟାନରେ ରଖି ଆଣିବାକୁ ପଡ଼ିବ ସେଟା ହେଉଛି ତାହା ହେଉଛି ଆମେ ଘୋଡ଼ାର ସୁସ୍ଥତାକୁ ପ୍ରଥମେ ଦେଖିବା ନିହାତି ଆବଶ୍ୟକ ତାର ଶାରୀରିକ ସୁସ୍ଥତା ଏବଂ ତାର ମାନସିକ ସୁସ୍ଥତାକୁ ପ୍ରଥମେ ନିରୀକ୍ଷଣ କରିବା ତାପରେ ଯେ ଘୋଡ଼ା ଆଣିବା କାରଣ ଅସୁସ୍ଥ ଘୋଡ଼ା ଆମେ ଯଦି ଆଣିବା ଏବଂ ସେଇ ଘୋଡ଼ା ମାଧ୍ୟମରେ ଆମେ କୌଣସି କାର୍ଯ୍ୟ କରିବା କିମ୍ବା ଆମେ ଯଦି ରେସ୍ କରୁଛେ ଘୋଡ଼ା ରାଇଡିଙ୍ଗ କରୁଛେ ଚଢ଼ୁଛେ ତାହେଲେ ହୁଏତ ତାର ଶରୀର ଆହୁରି ଆଉ ଅନେକ ମାତ୍ରାରେ ଅସୁସ୍ଥ ହୋଇଯାଇପାରେ ଏବଂ ସେ ଦୁର୍ବଳ ହୋଇଯିବ ଆମେ ଯଦି ଗୋଟେ ସୁସ୍ଥ ଘୋଡ଼ା ରାଇଡ଼ କରୁଛେ ସୁସ୍ଥ ଘୋଡ଼ା ଚଢଳୁଛେ ତାହେଲେ କୌଣସି ଅସୁବିଧା ହେବ ନାହିଁ ତେଣୁ ଘୋଡ଼ା ସୁସ୍ଥ ଅଛି କି ନାହିଁ ଜାଣିବା ପାଇଁ ଆମକୁ ତାର ଦାନ୍ତ ପରୀକ୍ଷା କରିବାକୁ ହେବ ମୁଖ୍ୟତଃ ଆମର ପଶୁମାନଙ୍କୁ ମାନଙ୍କର ସୁସ୍ଥ ଜାଣିବା ପାଇଁ ତାଙ୍କ ଦାନ୍ତ ଦେଖାଯାଏ ତାର ଦାନ୍ତକୁ ଦେଖି ତାର ସୁସ୍ଥତା ବୁଝାଯାଏ ଏବଂ ଅଣାଯାଇଥାଏ ଏବଂ ତା ଗୋଡ଼ର ତଳ ଖୁର୍ପା ତାକୁ ମଧ୍ୟ ଦେଖିକି ଆମେ ଘୋଡ଼ା ଚୟନ କରିବା ଉଚିତ ଏବଂ ଘୋଡ଼ା ସୁସ୍ଥ ଅଛି ନା ନାହିଁ ଡକ୍ଟରଙ୍କୁ ପଶୁ ଡକ୍ଟରଙ୍କ ପରାମର୍ଶ ନେବା ଉଚିତ ଏବଂ ପଶୁ ଡକ୍ଟରଙ୍କଠାରେ ଘୋଡ଼ାକୁ ଦେଖେଇ ତାର ସୁସ୍ଥତା ପରୀକ୍ଷା କରି ଘୋଡ଼ାକୁ ଆଣିବା ଉଚିତ ଏହା ସହିତ ଘୋଡ଼ା କେତେ ପରିମାଣରେ ଖାଉଛି କ'ଣ ସବୁ ଖାଉଛି ସେଗୁଡ଼ିକ ମଧ୍ୟ ଆମେ ଜାଣିବା ନିହାତି ଆବଶ୍ୟକ କେଉଁ ଘୋଡ଼ା କ'ଣ ଖାଉଛି ନ ଜାଣିଲେ ଆମେ ତାକୁ ଖାଦ୍ୟ ଦେଇ ତା' ଇଚ୍ଛା ଅନୁସାରେ ଦେଇପାରିବା ନାହିଁ ଯାହାଫଳରେ ସେ ନଖାଇ ଦୁର୍ବଳ ହେଇଯିବ ତେଣୁ ତା' ମନପସନ୍ଦର ଘୋଡ଼ା ଯାହା ଖାଉଛି ତା' ମନପସନ୍ଦର ଖାଇବା ଯଦି ଆମେ ତାକୁ ଖାଇବାକୁ ଦେବା ତାହେଲେ ସେ ଅଧିକ ମାତ୍ରାରେ ଖାଇପାରିବ ତାର ପେଟ ପୁରା ଖାଇକି ସେ ସୁସ୍ଥ ରହିବ ଏବଂ ଆମେ ଆମର ଆମର କାର୍ଯ୍ୟ କରିବାରେ ସେ ଅଧିକ ସାହାଯ୍ୟ କରିପାରିବ